ହ୍ୟାଲୋ ଆଜ୍ଞା ମୁଁ ନିରଞ୍ଜନ ପରିଡ଼ା କହୁଛି ମାନସିପାନାରୁ ଆଜ୍ଞା ମୁଁ ଜମାଟୋରୁ କିଛି ଖାଦ୍ୟ ଅର୍ଡ଼ର କରିଥିଲି ଯାହା ଖାଦ୍ୟ ଦୁଇଘଣ୍ଟାପରେ ଆସିଲା ଆଜ୍ଞା ଡେଲିଭରି ଆଜ୍ଞା ଡେଲିଭରି ସାଡ଼େ ଦୁଇଟାରେ ହେଇଥିଲା କିନ୍ତୁ ଆପଣଙ୍କ ପିଲା ମୋତେ ସାଡ଼େ ଚାରିଟାରେ ଆଣି ଖାଦ୍ୟ ଦେଲେ ଯେହେତୁ ଖାଦ୍ୟ ମୁଁ ଅର୍ଡ଼ର କରିଥିଲି ଘରେ ତ ସେଥିପାଇଁ ଘରଲୋକ ମୋତେ ବହୁତ ଗୁଡ଼ାଏ ଗାଳି କଲେ ଆଉ ଆମ ଘରେ ଯେଉଁ କୁଣିଆ ମଇତ୍ର ଆସିଥିଲେ ସେ ରାଗିକି ଘରୁ ବାହାରିକି ଗଲେ ଏମିତି କଲେ ଆଜ୍ଞା କେମିତି ହବ ଆପଣଙ୍କ କମ୍ପାନୀ ଉପରେ ଆମେ ଭରସା କରି କିଛି ଖାଦ୍ୟ ଅର୍ଡ଼ର କରିଥିଲୁ ଯାହାଫଳରେ ଆପଣଙ୍କ ଖାଦ୍ୟ ଏତେ ଲେଟ୍ ରେ ଆସି ପହଞ୍ଚିଲା ଆଉ ଆପଣ କମ୍ପାନୀକୁ ଆମ ଭରସା ତୁଟି ଯାଉଛି ଆଜ୍ଞା ଏମିତି କଲେ ଆମେ ଅଲଗା କମ୍ପାନୀକୁ ଅର୍ଡ଼ର ଦେବୁ ଆପଣ କମ୍ପାନୀ ଉପରେ ଭରସା କରିବୁ ନାହିଁ ଆଉ ଦୟାକରି ଆପଣ ଏଇ କଥାଟିକୁ ମନେ ରଖନ୍ତୁ ଯେମିତି ଖାଦ୍ୟ ଠିକ୍ ସମୟରେ ଆସି ପହଞ୍ଚିବ ନହେଲେ ଆପଣଙ୍କର ବହୁତ ବଡ଼ କ୍ଷତି ହବ ଦିନକୁ ଦିନ କଷ୍ଟମର୍ ଆପଣଙ୍କ ପାଖରୁ ପଳେଇ ଚାଲିଯିବେ ଆଉ ଆପଣ ଏତେବଡ଼ କମ୍ପାନୀର ଓନର୍ ହେଇକି ବି ଏଇସବୁ ଜିନିଷ ଭୁଲ୍ ଭାଲ୍ କରୁଛନ୍ତି ଆପଣଙ୍କ ପିଲାଙ୍କୁ କୁହନ୍ତୁ ଯେ ସେ ଠିକ୍ ସମୟରେ ଖାଦ୍ୟ ଆଣି ଠିକ୍ ସମୟରେ ଦେବେ ଯାହାଫଳରେ ଆମେ ଆପଣଙ୍କ ଭରସାରେ ରହିଛୁ ଆପଣଙ୍କ ଅପେକ୍ଷାରେ ରହିଛୁ ଆପଣଙ୍କର ବହୁତ କିଛି ଆଶା ବି ଆମେ ଅଛୁ ଯେ ଆମେ ଆପଣ ଖାଇବା ପଠେଇଲେ ଆମେ ଖାଦ୍ୟଟାକୁ ଗ୍ରହଣକରିବୁ ଆଉ ହଁ ମୁଁ ବି ଡେଲିଭରି ଚାର୍ଜେସ୍ ଦେଇଦେଇଥିଲି ଯାହାଫଳରେ ଆପଣ ଖାଦ୍ୟ ଶୀଘ୍ର ଆସି ମୋର ପହଞ୍ଚିଯିବା ଥିଲା ପଇସା ପଳେଇଲା ସବୁ ଗଲା କିନ୍ତୁ ଖାଦ୍ୟ ବହୁତ ଲେଟ୍ ହେଲା ଆଉ ଏମିତି କଲେ ଆଜ୍ଞା କେମିତି ହବ ଆଉ ଟିକିଏ ମନେ ରଖିକିନା ଏଇସବୁ କାମ କରନ୍ତୁ ଯେମିତି କାମଟା ଯେମିତି କାମଟା ସେ ଶୀଘ୍ର ଆସି ପହଞ୍ଚିବ ଯେମିତି ଆମ ଅର୍ଡ଼ରଟା ଶୀଘ୍ର ଆସିବ ମୁଁ ନୁହେଁ ଆଜ୍ଞା ସାରା ସାରା ଲୋକ ଆମ ଚାହାଁନ୍ତି ଯେ ଶୀଘ୍ର କାମଟା ଶୀଘ୍ର ସରିଯାଉ ଅର୍ଡ଼ରଟା ଶୀଘ୍ର ଆସିଯାଉ ଯାହାଫଳରେ ଅର୍ଡ଼ରଟା ମିଳିଗଲେ ସେମାନେ ସମସ୍ତେ ଖୁସି ହେବେ ଆଉ ଖୁସିରେ ଖାଇବେ ଆଉ ଏଇସବୁ କଥା ଆଜ୍ଞା ମୁଁ ଅନୁରୋଧ କରୁଛି ଏଇସବୁ କଥା ମନେରଖିକି ନା କେମିତି କାମ କରନ୍ତୁ ଯେମିତି ସବୁ ସମାଧାନ ହବ ଆଉ ରହିଲି ଆଜ୍ଞା ଯେମିତି ପିଲାଙ୍କୁ କୁହନ୍ତୁ ଠିକ୍ ସମୟରେ ଖାଇବା ଠିକ୍ ସମୟରେ ଦେବାନେବା କରିବେ ରହିଲି ଆଜ୍ଞା ନମସ୍କାର